ଢେଙ୍କାନାଳ ଜିଲ୍ଲାରେ ଜଳବାୟୁ ଅଧିକ ଉତ୍ତପ୍ତ ଥାଏ ଏଇ ଢେଙ୍କାନାଳ ଜିଲ୍ଲା ପାଖରେ ଶିଳ୍ପାୟନ ଗୁଡ଼ିକ ଥିବାରୁ ଏଠାରେ ଅଧିକ ଗରମ ଅନୁଭୂତ ହୋଇଥାଏ ଖରା ଦିନେ ଏଠାରେ ଅଧିକ ଗରମ ଅନୁଭୂତ ହୋଇଥାଏ ଏହାଦ୍ୱାରା ଫସଲ ଗୁଡ଼ିକ ଯେଉଁ ବର୍ଷା କମ୍ ହୋଇଥିବାରୁ ଫସଲ ଗୁଡ଼ିକ ଶୁଖି ମାଟି ଫାଟ ପଡ଼ିଯାଏ ଓ ଫସଲ ଗୁଡ଼ିକ ମରିଯାଏ ବର୍ଷା ଦିନେ ସ୍ୱଳ୍ପ ବର୍ଷା କାରଣରୁ ସ୍ୱଳ୍ପ ବର୍ଷା କାରଣରୁ ଏଠାରେ ଭଲ ଫସଲ ହୋଇନଥାଏ ଆଉ ଶୀତ ଦିନେ ସ୍ୱଳ୍ପ ବର୍ଷା କାରଣରୁ ଏଠାରେ ଅଳ୍ପ ଶୀତ ହୋଇଥାଏ ଏହାଦ୍ୱାରା ଏହାଦ୍ୱାରା ଏହାଦ୍ୱାରା ଆମକୁ ବହୁତ ଅସୁବିଧା ହୋଇଥାଏ